ହଁ ହଁ କୁହନ୍ତୁ କେଉଁଠୁ କହୁଥିଲେ ହଁ ହଁ ଆମର ହଁ ଆମର ହଷ୍ଟେଲ ସୁବିଧା ଅଛି କ'ଣ ବୁଝିବା ପାଇଁ ଚାହୁଁଛନ୍ତି ଦେଖନ୍ତୁ ସାର୍ ଆମର ହଷ୍ଟେଲ ଫିସ୍ଟା ଆମର ମନ୍ଥଲି ବି ନିଆ ହେଉଛି ସିକ୍ସ ମନ୍ଥରେ ବି ନିଆହେଉଛି ଆଉ ବର୍ଷିକିଆ ବର୍ଷିକିଆ ବି ନିଆହେଉଛି ହଷ୍ଟେଲ ଫିସ୍ଟା ପ୍ରଥମେ ଆଡ଼୍ମିଶନ ଦେଇଦେବେ ବାର ହଜାର ଟଙ୍କା ଏଇଟା ଛଅ ମାସକୁ ରହୁଛି

ଛଅ ମାସକୁ ରହୁଛି ଆମର ବର୍ଷିକିଆ ଯେଉଁଟା ବର୍ଷକୁ ଚବିଶ ହଜାର ଟଙ୍କା ଆମର ପ୍ରଥମ ଛଅ ମାସରେ ନେବେ ଆମର ବାର ହଜାର ଟଙ୍କା ବାର ହଜାର ଟଙ୍କାରେ ଆମର ଖାଇବା ପିଇବା ରହିବା ସୁବିଧା ଦିଆ ହେଉଛି ଆପଣ ନିଜେ ବାଲ୍ଟି ଫାଲ୍ଟି ଧରିକି ଆସିବେ ମଗ୍ ଗଦି ଫଦି ସବୁ ଧରିକରି ଆସିବେ ଆଉ ଆଉ କ'ଣ ବୁଝିବାକୁ ଚାହୁଁଛନ୍ତି ଅସୁବିଧା ଅସୁବିଧା ବୋଲି ଦେଖନ୍ତୁ ଆମର ମେଡ଼ିକାଲ ପାଇଁ ମେଡ଼ିକାଲ କିଟ୍ ରହୁଛି ଆଉ ଏମରଜେନ୍ସି ପାଇଁ ପାଖରେ ହସ୍ପିଟାଲ ଅଛି ନେଇକି ଯାଉଛୁ ଦୁଇ ନମ୍ବରରେ ଖାଇବା ପିଇବା ଆମର ବ୍ରେକ୍ଫାଷ୍ଟ ରହିବ ଲଞ୍ଚ୍ ରହିବ ସ୍ନାକ୍ସ୍ ରହିବ ତା' ପରେ ରାତିରେ ଡିନର୍ ରହିବ ହଁ ଏସବୁ ଜିନିଷ ଅଛି ଆଉ ସପ୍ତାହକୁ ଦୁଇ ତିନ ଥର ଆଇଁଷ ଦିଆହେଉଛି ସାଧା ଅଛି ତମ ପୁଅ ଯଦି ସାଧା ତା'ହେଲେ ସାଧା ବି ଖାଇବେ ଆଉ

ମାନେ ସପ୍ତାହକୁ କ'ଣ କ'ଣ ଖାଇବା ନା କ'ଣ ସପ୍ତାହକୁ ଦେଖନ୍ତୁ ଆମର ରବିବାର ଦିନ ବୁଧବାର ଦିନ ଆଉ ଶୁକ୍ରବାର ଦିନ ଆଇଁଷ ଦିଆହେଉଛି ଆମ ରବିବାରର ରହୁଛି ଚିକେନ୍ ଦିଆହେଉଛି ରାତିରେ ଦିନବେଳା ଅଣ୍ଡା ଆଉ ବୁଧବାର ଦିନ ଖାସି ମାଂସ ଦିଆହେଉଛି ମାଂସ ଆଉ ରାତିରେ ମାଛ ହେଲା ଆଉ ବୁଧବାର ଦିନ ମାଛ ତରକାରୀ ଦିଆ ହେଉଛି ଆଉ ରାତିରେ ମାଛ ଛିଞ୍ଚଡ଼ା ଆଉ ସେଇଟା ହେଲା ଆଇଁଷ ସାଧା ଉପରେ ଆମର ଯେଉଁ ବାକି ଦିନ ରହିଲା ଆମର ଚାରି ଦିନ ରହିଲା ଚାରି ଦିନରେ ସାଧାରେ ଆମର ଏ ପନିର୍ ଫନିର ଟିକେ ଦିଆହେଉଛି ଗୁରୁବାର ଦିନ ଆଉ ବାକି ଦିନ ଏମିତି କୋବି ଆଳୁ ମଟର ତରକାରୀ ସେଇ ଆଉ ବାଇଗଣ ଫାଇଗଣ ଏଇ ସବୁ ଆଉ ହଁ ହଁ ହଷ୍ଟେଲରେ ହ୍ୟାଲୋ ହଁ ହଷ୍ଟେଲରେ କ'ଣ ହଁ ହଁ ସେ ମଝିରେ ଆପଣ ରବିବାର ଦିନ ଆମର ଆସିବେ ରବିବାର ଦିନ ପ୍ୟାରେଣ୍ଟସ୍ ଆସିବେ ଆମର ଗୋଟେ କମନ ରୁମ୍ ଅଛି ସେଥିରେ ପୁଅକୁ ଡାକିଦେବା ସେଥିରେ ଦେଖା କରିବେ ବାହାର ଖାଦ୍ୟ ଟିକେ ଆମେ ମନା କରୁଛୁ ବାହାର ଖାଦ୍ୟ ପଶାପଶି କରାହେଉନି ଆଉ ହଉ ସାର୍ ଆଉ କ'ଣ ବୁଝିବାର ଅଛି କି

ହଁ ମେଡ଼ିକାଲ ଆମର ଦେଖନ୍ତୁ ମେଡ଼ିକାଲ କିଟ୍ ରହୁଛି ପାଖରେ ଯଦି ଏମରଜେନ୍ସି କିଛି ହେଲା ଫାଷ୍ଟ ଏଡ଼୍ କରାହେଉଛି ତା'ପରେ ପାଖରେ ମେଡ଼ିକାଲ ଅଛି ଗଭର୍ଣ୍ଣମେଣ୍ଟ ହସ୍ପିଟାଲ୍ ଅଛି ସେଠିକି ସାଙ୍ଗେ ସାଙ୍ଗେ ଆମର ଡ୍ରାଇଭର ଅଛନ୍ତି ଗାଡ଼ି ଅଛି ନେଇକି ସାଙ୍ଗେ ସାଙ୍ଗେ ଆଡ଼୍ମିଶନ କରାହେଉଛି ଆଉ ପ୍ୟାରେଣ୍ଟସ୍ମାନଙ୍କୁ ବି ଜଣାଇ ଦିଆହେଉଛି ଫୋନ୍ରେ ଆଉ ହଉ ହଉ ଠିକ ଅଛି ହଉ ହଉ ହଉ